ଟୁଟୁ ଆମେ କାଲି ଜଗନ୍ନାଥଙ୍କ ପାଖକୁ ଯାଉଛୁ ମୋତେ ଦେଖା କରିବୁ କେଉଁଠି ରହୁଛୁ କ'ଣ କରୁଛୁ ଆମେ ତ ସେସବୁ କିଛି ଜାଣିନୁ ପ୍ରଥମ କି ଯାଉଛୁ ଆଉ ଭାଇ ମୁଁ ଝିଅ ଯାଉଛୁ ଟିକେ ରହିବୁ ଦିନେ ଦୁଇ ଦିନି ବୁଲାବୁଲି କରି ଆସିବୁ ତୁ ସେଇ ସମୟରେ ଆମକୁ ଟିକେ ଦେଖା କରିବୁ କେଉଁଠି ପହଞ୍ଚିଲେ ହେବ କହିବୁ ଟିକେ ଆମେ ତ ନୂଆକି ଯାଉଛୁ ଜାଣିନୁ କାଲି ସଖାଳ ଛଅଟାରେ ବାହାରିବୁ କଟକରେ ପହଞ୍ଚିବି ତା'ପରେ ଯିବୁ ତୋ ପାଖକୁ ଆଉ ଫୋନ୍ ନମ୍ବର ଅଛି ଆମେ ଯୋଗାଯୋଗ କରିବୁ କେଉଁଠି ପହଞ୍ଚିଲେ ହେବ ତୁ ଟିକେ ଆସିବୁ ବାଟକୁ ଆଉ କ'ଣ କହୁଛୁ ହଁ କାଲି ଯାଇଁ ପହଞ୍ଚିବୁ ଛଅଟାରେ ବାହାରୁଛୁ ଦେଖୁଛୁ କେତେବେଳ ହେବ ଆଉ କ'ଣ କହୁଛୁ ଡ୍ୟୁଟି ଅଛି ଡ୍ୟୁଟି ଟିକେ ଦେଖା କରି ସାର୍ଙ୍କୁ କହିକି ଆସିବୁ ଆଉ ଫୋନ୍ ନମ୍ବର ଅଛି ତ ମୁଁ ଫୋନ୍ କରିବି ଜଣାଇବି ତୋତେ କ'ଣ କରିବା ପିଲା କ'ଣ କରୁଛନ୍ତି କ'ଣ ଭଲ ଜିନିଷ କରିଥିବୁ କାଲି ଆଉ ଯାଉଛୁ ଆଉ ନାନୀ ଭାଇ ଝିଅ ଦେଖା ହେଲେ ସବୁ କହିବି ଆଉ କାଲି ସନ୍ଧ୍ୟା ହେଇଯିବ ପହଞ୍ଚୁ ପହଞ୍ଚୁ ହଉ ଦେଖିବା ରୋଷେଇ ସାରିଦେଇଥିବ ଆଉ ଭଲ ଜିନିଷ କରିଥିବ କ'ଣ ଆଉ ଏତେ ଦିନ ପରେ ଯାଉଛୁ ତ ଆଉ କ'ଣ କହୁଛୁ କ'ଣ ନେବି ତୋ ପାଇଁ କ'ଣ ଅଛି ଗାଁ ଜିନିଷ କ'ଣ କହୁନୁ ନେବି ହଉ ଦେଖି ବାଟରୁ କ'ଣ କିଣିକି ନେବି ଆଉ ହ ଆଉ ପିଲା ଙ୍କୁ କହିଦେବୁ ନାନୀ ପିଇସା ଦିଦି ଆସୁଛନ୍ତି ହଁ ହଁ ଯାହା ହେବ ସେଇ ସମୟ ଭିତରେ ଆଉ କହିବି ଯଦି ଫୋନ୍ କରି ଜଣାଇବି ଆସିଥିବୁ ଅଫିସ୍ ସାରି ଆସିବୁ ଆଉ କେତେଟା ବେଳକୁ ପହଞ୍ଚିବି ମୁଁ ଜଣାଇବି ବାଟରେ ଥିଲେ କହିବି ଫୋନ୍ କରିବି ସେଇ ସକାଳ ଛଅଟା ସାତଟା ହେଇଯିବ ବାହାରୁ ବାହାରୁ ଆଉ ଭାଇ କହୁଥିଲେ ଶୀଘ୍ର ବାହାରିବାକୁ ମୋର ଟିକେ ଡେରି ହବ ଆଉ ଘର କାମ ସବୁ ସାରିକି ଯିବି ତ କ'ଣ କରିବା ଏକୁଟିଆ ଲୋକ ଯାହା ନକଲେ ତ ହେବନି ହଁ ଦେଖିବା ଆଉ ହଁ ଶୀଘ୍ର ଟିକେ ସାରି କାମ ଯିବି ଆଉ ହଁ ମୁଁ ବାହାରିଲେ ଫୋନ୍ କରିବି ହଁ ତୁ ସେହି ସମୟରେ ଆସିବୁ ତ ଦେଖିନି ନୂଆକି ଯାଉଛି କେଉଁ ରୁମ୍ କ'ଣ କିଛି ତ ଜାଣିନି ପିଲାଙ୍କୁ କହିଦେବୁ ଭାଉଜ କୁ କହିଦେବୁ ଆଉ କ'ଣ କହୁଛୁ କହ ଆଉ କ'ଣ ନେବି ଆଉ ଭଲ ଜିନିଷ କ'ଣ ଅଛି ଭାଇ କହିଲୁ ସେଇଠି ଯାହା ଏଇଠି ବି ସେଇଆ ହଁ ସେ ଭାଇ କହୁଥିଲେ ବାଟରୁ କ'ଣ କିଣାକିଣି କରି ନେବି ଆଉ ମିଠା ନେବି ଆଉ କ'ଣ ଛୁଆଙ୍କ ପାଇଁ କ'ଣ ନେବେ କ'ଣ ପାଇଁ ନେବି ହଁ ନେବି ଆଉ ଦେଖିକି କ'ଣ ଭଲ ଜିନିଷ ବାଟରୁ ନେବି ଆଉ ପ୍ୟାଣ୍ଟ୍ ସାର୍ଟ୍ ନେଇଛି ଛୁଆଙ୍କ ପାଇଁ ତୋ ପାଇଁ କ'ଣ ନେବି କହ ଆଉ ଜ୍ୟୋତି ପାଇଁ କ'ଣ ନେବି ହଉ ହଉ ଦେଖି ନେବି ଆଉ ହଉ ଅପେକ୍ଷା କରିଥିବା ଆଉ ତୁ ଶୀଘ୍ର ପଳାଇ ଆସିବ ଅଫିସ୍ରୁ ଗଲେ ସାଙ୍ଗ ହେଇ ଖାଇବା ଆଉ ହଁ ହଁ ସେଇ ସମୟରେ ପହଞ୍ଚିବି ଆଉ ଚେଷ୍ଟା କରୁଛି ଆଉ ଆଉ କ'ଣ ନେବି କହ ତୁ ଯେଉଁ ଛାଡ଼ ଦେଇ ଯାଇଥିଲୁ ଯେଉଁ ହଁ ସେ ପର୍ସଟା ନେବି ଆଉ ହଁ ହଁ ହଁ ମୁଁ ପିଲାଙ୍କ ପାଇଁ ନେଇଛି ସବୁ ନିମିକି ନେଇଛି ମିକ୍ସଚର୍ ବିସ୍କୁଟ୍ ମିଠା ନେବି ସାଲେପୁର ମିଠା ନେଇଯିବି ଆଉ କ'ଣ କଟକରୁ ପେଡ଼ା ନେବି ଆଉ କ'ଣ ନେବି କହ ଏତିକି ଆଉ କ'ଣ କହୁନ ହଉ ଦେଖିବା ଆଉ ଆଉ କ'ଣ ନେବି ଆଉ ହଉ ହଁ ମୁଁ ଫୋନ୍ କରିବି ପହଞ୍ଚିଲା ପରେ ଆଉ